ମତେ ବେଶୀ ଭଲ୍ ଲାଗ୍ସି ସାହିତ୍ୟ ବହି ପଢ଼୍ବାର୍ ଲାଗି ଆଉ ମତେ ଭଲ୍ ଲାଗ୍ସି ଗୀତମାନେ ଥିସି ପଢ଼ବାର୍ ଲାଗି ଭଲ୍ ଲାଗ୍ସି ପଢ଼୍ସି ଆଉ ନ୍ୟୁଜ୍ ପେପର୍ମାନେ ବି ପଢ଼୍ସି ଆଉ ଦୁନିଆର୍ ସବୁ ଖବର୍ ଥିସି ଆଉ ପେପର୍ ମଗେଇ ମଗେଇ କରି ପଢ଼୍ସି ସବୁଦିନ ଆଉ ମତେ ସାହିତ୍ୟବହିର ଗୀତମାନେ ବି ଥିସି ପଢ଼୍ସି ବହୁତ୍ ଇଛା ଲାଗ୍ସି ପଢ଼୍ବାର୍ ଲାଗି ଯେ ସେ ନ୍ୟୁଜ୍ ପେପର୍ ବି ସବୁଜିନିଷ୍ ବି ଥିସି ଜାନିପାରିବ୍ ସବୁ ଦୁନିଆର୍ ଖବର୍ମାନେ ସବୁଦିନି ହେଥିରଲାଗି ମୁଇଁ ମଗେଇକରି ପଢ଼୍ସି କେନ୍ତା କେନ୍ ଦିନ୍ କାଣା ହେଇଛି କାଣା ନେଇ ସବୁ ସବୁ ସେଥି ଖବର୍ ଥିସି ବେଲେ ସବୁ ମୁଇଁ ପଢ଼ି ପାର୍ସି ପଢ଼୍ସି ମତେ ଭଲ୍ ଲାଗ୍ସି ପଢ଼୍ବାର୍ ଲାଗି ବେଲେ ସବୁଦିନି ମୁଇଁ ପଢ଼୍ସି ଆଉ ପେପର୍ ମଗାସି ଆଉ ଡ଼େଲି ଆଏସି ଆମର୍ ନେକି ପେପର୍ ଆର୍ ପଢ଼୍ସି ସବୁ ବହିମାନେ ବିଲ ମୋତେ ଭଲ୍ ଲାଗ୍ସି ପଢ଼ବାର୍ ଲାଗି ଆରୁ ପଢ଼୍ସି